ମୋତେ ସାଧାରଣତଃ ରୋଷେଇ କରିବା ପାଇଁ ଭଲ ଲାଗେ ଛୁଟିଦିନ ମାନଙ୍କରେ ଯେତେବେଳେ ମୁଁ ଘରେ ଥାଏ ସେତେବେଳେ ମୋତେ ରୋଷେଇ ଭଲ କରିବାକୁ ମୁଁ ଭଲ ଲାଗେ ଏବଂ ରୋଷେଇ କରି ଖୁଆଇବାକୁ ମଧ୍ୟ ଭଲ ଲାଗେ ତେଣୁ ରୋଷେଇ କଲା ସମୟରେ ମୋ ତରକାରୀଟି ବିଶେଷ ପ୍ରିୟ ଭାତ ଫାତ ତ ରାନ୍ଧେନି କିନ୍ତୁ ତରକାରୀ ମୁଁ ନିଜେ କରିବା ପାଇଁ ଭଲ ଲାଗେ ଚିକେନ୍ ହଉ ମଟନ୍ ହଉ କି ସାଦା ତରକାରୀ ହଉ ଯାହା ବି ହେଉ ସେଗୁଡ଼ାକ କରେ କିନ୍ତୁ ଯେକୌଣସି ଜିନିଷରୁ ଗୋଟେ ଆଇଟମ୍ ବନାଇଲା ବେଳେ ଗୋଟେ ସାଦା ତରକାରୀ ଯଦି ଆମେ କରେ ସେଥିରେ ଗରମ ମସଲା ଏମ୍ ଡ଼ି ଏଚ୍ ଗରମ ମସଲାଟା ବି ମୋତେ ବହୁତ ପସନ୍ଦ କରେ ସେଇ ଗରମ ମସଲା ଟିକେ ସାଦା ତରକାରୀରେ ଯଦି ଆମେ ପକାଇଦବା ଯେକୌଣସି ପ୍ରକାର ତରକାରୀ ଯଦି ଖରାପ ଲାଗୁଥିଲେ ବି ବହୁତ ସୁନ୍ଦର ଲାଗେ ଏବଂ ସେଇଭଳିଆ ଚିକେନ୍ ମସଲା ଚିକେନ୍ ଯେତେବେଳେ ଆମେ କରୁ ବିଭିନ୍ନ ପ୍ରକାର ତାକୁ କରିବୁ ପ୍ରଥମେ ଯଦି ଆମେ ଗୁଜୁରାତି ଡାଳଚିନି ଲବଙ୍ଗ ବିଭିନ୍ନ ପ୍ରକାର ସେଇଠି ଆମେ ଯଦି ପକାଇ ଦେଇକି କରୁ ତା'ହେଲେ ସେ ଚିକେନ୍ର ସ୍ୱାଦଟା ଆହୁରି ବହୁତ ବଢ଼ିଆ ବଢ଼ିଯାଏ ଏବଂ ହେବା ହେଇସାରିଲା ପରେ ଆମେ ଏମ୍ ଡି ଏଚ୍ ମସଲା ଟିକେ ଚିକେନ୍ ମସଲା ପକାଇଦେଲେ ତା'ର ସ୍ୱାଦ ଯେକୌଣସି ଯଦି ଭଲ ନ ଲାଗୁଥାଏ ବି ତାହା ବହୁତ ଭଲ ଲାଗେ ସେଇ ସେଇଭଳିଆ ମଟନ୍ ଫଟନ୍ ତରକାରୀ ମଧ୍ୟ ମୋତେ ନିଜେ କରିବାକୁ ପସନ୍ଦ ଆସିଥାଏ ଏବଂ ତା ସହିତ ବିଭିନ୍ନ ପ୍ରକାର ଯେଉଁ ଆଧୁନିକ ଶୈଳୀର ମସଲା ବାହାରିଛି ସେ ମସଲାକୁ ପକାଇଲେ ଅବଶ୍ୟ ଭଲ ଲାଗେ ଭଲ୍ ତା'ର ସିଝିବା ପାଇଁ ବି ମସଲା ବାହାରିଛି ତେଣୁ ସେଗୁଡ଼ିକ ମୋତେ ସେଗୁଡ଼ାକ କରିବା ପାଇଁ ବିଶେଷତ୍ୱ ଭଲ ଲାଗେ ଯାହାଫଳରେ କି ତରକାରୀ ବହୁତ ସ୍ୱାଦ ଲାଗେ ସମସ୍ତେ ଘର ଲୋକ ମଧ୍ୟ ପସନ୍ଦ କରିଥାନ୍ତି ଏବଂ ତା ସହିତ ମୋର ସେ ମସଲା ମାନେ ଚିକେନ୍ ଯେକୌଣସି ଜିନିଷରେ ହଉ ସ୍ୱାଦ ବଢ଼ାଇବା ପାଇଁ ମସଲାରେ ଆବଶ୍ୟକତା ହୋଇଥାଏ ଏବଂ ଥାଇ ଯଦି ଗରମ ମସଲା ଆମର ଗୋଟା ଗରମ ମସଲାକୁ ଛେଚିକି ମଧ୍ୟ ଗୁଜୁରାତି ଲବଙ୍ଗ ଡାଲିଚିନି ଛେଚିକି ପକାଇଲେ ମଧ୍ୟ ତା'ର ତରକାରୀ ସ୍ୱାଦକୁ ଆହୁରି ବଢ଼ାଇ ଦେଇଥାଏ ବହୁତ ସୁନ୍ଦର ଲାଗିଥାଏ ତେଣୁ ସ୍ୱାଦର ମଧ୍ୟ ଅତିରିକ୍ତ ବୃଦ୍ଧି ହେଇଥାଏ ଆଉ